ହ୍ୟାଲୋ

ନମସ୍ତେ କ'ଣ ବୁଝିଲେ

ହଁ ମୋର ଏଇ ସୋଲପୁରରେ ଷ୍ଟଲ୍ ଅଛି ପୁରା ସୋନପୁରର ରୋଡ଼ ପାଇ ମେନ୍ ରୋଡ଼୍ରେ ଅଛି

ଜାଗା ପୂରା ସବୁ ଅଛି ସୁବିଧା ସବୁ ଅଛି ଏ ଠିକ୍ ଜାଗାରେ ବି ଅଛି ସିକ୍ୟୁରିଟି ଲକ୍ଷେ ଆର ମାସକ ପାଞ୍ଚ ହଜାର ଜାଗା ଜାଗା ଜାଗାଟା ପୁରା ଠିକ୍ ଅଛି ସୁ ମେନ୍ ରୋଡ଼୍ରେ ଅଛି ମେନ୍ ରୋଡ଼୍ର ସେଣ୍ଟର୍ ଠି ଅଛି ଆ ଆପଣଙ୍କର ଯେନ୍ ବିକ୍ରି ହୁଏ ଆବା ପୂରା ବଢ଼ିଆ ବିକ୍ରି ହେବା ସୁବିଧା ଅଛି ବାରଣ୍ଡା ଠିକିରି ସବୁ ସବୁ ପୁରା ଏଭେଲେବୁଲ୍ ଜାଗା ହେବା ଆପଣଙ୍କ ଗାଁରେ ଯେତେ ବି ଷ୍ଟଲ୍ ଚଲୁଛି ତା ଠୁ ବହୁତ ବଡ଼ ଏକା ଆପଣ ମେନ୍ ରୋଡ଼୍ରେ ଚଳ ଚଲ୍ବା

ହଁ ମ୍ୟାମ୍ ଯେ ସବୁ ଠିକ୍ ଠାକ୍ ଖାଲି ଆମ୍କେ ଭଲ୍ ସେ ସାରା ପଇସା ଦରକାର

ଏ ଆପଣଙ୍କୁ କିଛି ଅସୁବିଧା ବି ହୁଏ ନାହିଁ ସୁବିଧା ଅଛି ମେନ୍ ରୋଡ଼୍ ପର ବିକ୍ରି ବି ହେନ୍ତା ତାହାଲେ ସବୁଦିନେ ପୁରା ଡେଲି ବିକ୍ରି ହେବା

ହୁଁ ଦେଖ୍ବା ସେ ପଇସା ଧରିକି ଆସ ଡିସକାଉଣ୍ଟ୍ ହେବା ବେଲେ କର୍ମା କ'ଣ ବା କହିବା ବାକି ତ କାହା ଅଛି କି ମେନ୍ ରୋଡ଼୍ ଜାଗା ଅଛି ହେତେ କମାଲି ହୋଏତି ଯଦି ଭଲ୍ ନେଇ ମିଲ୍ଲା ବେଲେ କେନ୍ତା କରି ହେବା ଡିସକାଉଣ୍ଟ୍ ମାଗ୍ବ ବଲେ ହଁ ହଁ ହଁ ହଟାଇ ଦବା ଧରିକିରି ପଇସା ପୁଷି ଆସ ଜଲଦି ଯେନ୍ତା କଥା ଆମ ଆରୁ